ହ୍ୟାଲୋ ମ୍ୟାଡ଼ମ ନମସ୍କାର ଭଲ ଅଛି କ'ଣ ଏଟା ରଶ୍ମି ମ୍ୟାଡ଼ମଙ୍କ ପାଖକୁ କଲ୍ ଲାଗିଛି କି ଡ୍ୟାନ୍ସ ମାଷ୍ଟର

ମୁଁ ରାହୁଲର ମା କହୁଥିଲି ହଁ ମୁଁ ତା ମା କହୁଥିଲି କେମିତି କ'ଣ ସେ ଶିଖୁଛି ତା'ର ଡ୍ୟାନ୍ସ କେମିତି କ'ଣ ସେ କରୁଛି କେମିତି ଶିଖୁଛି କ'ଣ ଭଲ୍ କରୁଛି

ତ ସେ କ'ଣ ଭଲ୍ ଡ୍ୟାନ୍ସ କରୁଛି ଭଲ୍ ଶିଖୁଛି

ଏଥର ଯେନ ଆମର ବ୍ଲକରେ ଯେନ୍ ପଡ଼ିଥିଲା ସେଟା କେମିତି କ'ଣ ନାଚିଥିଲା ମୋ ପୁଅ

ତାକୁ ଟିକେ ଆଉ ଟିକେ ଭଲ୍ ଭାବରେ ଶିଖାଇବେ ହଁ ସେ ଡ୍ୟାନ୍ସ କରେ ତ ଡ୍ୟାନ୍ସରେ ତା'ର ବେଶି ଇଚ୍ଛା ହେଉଛେ ଡ୍ୟାନ୍ସ ଶିଖିବାର୍ ଲାଗି ସେଟା ଶିଖାବେ ଟିକେ ଭଲ୍ସେ ଶିଖାବେ ଯେମିତି ଭଲ୍ ଡ୍ୟାନ୍ସ କରିପାରିବ ସେ ଯଦି ଆଧୁନିକ ଶିଖିବାର୍ ଲାଗି ଚାଁହୁଛି ବି ସିଖାବେ ଆର୍ ଭଜନର ବି କିଛି ଶିଖାଇ ଦେଲେ ଶିଖାବେ ଖାଲି ଆଧୁନିକ ଶିଖିଲେ ତ ନାହିଁ ଯେ ଭଜନ ବି ଶୀଖବାକେ ପଡ଼୍ବା ତ ସେଥିର୍ଲାଗି ଭଜନ ବି ଟିକେ ଶିଖାବେ ହଁ ଠିକ ଅଛି ତ ସେଆ କରୁନ୍ ତା'ହେଲେ କିଛି ନାହିଁ ଭାବ୍ବା ଯେମିତି ଭଲ୍ ଡ୍ୟାନ୍ସ କର୍ବା ସେମିତି ପ୍ରିପେୟାର କରୁନ୍ ସମସ୍ତଙ୍କନ ଭଲ୍ ଡ୍ୟାନ୍ସ ଯେମିତି କର୍ବା କଂସା ଆଧୁନିକ ରେକର୍ଡ଼ ହେନ୍ତା କିଛି ନାଇଁ ଖାଲି ଆଧୁନିକ ଶିଖିଲା ନାହିଁ ଯେ ଭଜନ ବି ଟିକେ ଶିଖିବା ଭଲ୍ ଲଗ୍ବା ଏବେ ଏବେ ଯେଉଁ ଭଜନ ଆସିଛି ସବୁ ତାକୁ ଶିଖାଇଲେ ସେ ଭଲ ସେ ଶିଖ୍ବା ଯେମିତି ଭଲ ଡ୍ୟାନ୍ସ କରିପାର୍ବା ହେଉ ଚେଷ୍ଟା କର

ହୁଁ ତୁମକୁ ମୋ ପୁଅ ଲାଗିଲା ଯେମିତି ତାହାକୁ ଟିକେ ଭଲ୍ସେ ଶିଖାବ ଶିଖାଅ ଟିକେ ଭଲ୍ସେ ଯେମିତି ଶିଖିପାର୍ବା ଆଉ ଏକ୍ସଟ୍ରା କ୍ଳାସ ଯେମିତି ଯେନ୍ ଏକ୍ସଟ୍ରା ଏକ୍ସଟ୍ରା କ୍ଲାସ କଲେ ଅଧିକା ବି କିଛି ଶିଖିପାର୍ବା ଏକ୍ସଟ୍ରା କ୍ଲାସ ବି କରୁନ୍ ହେଉ ଠିକ ଅଛି ହେଉ ଠିକ ଅଛି ମ୍ୟାଡ଼ାମ ରଖୁଛି